ଆପଣଙ୍କ ଏଇଠାରେ ସବୁଠାରୁ ବଡ଼ ପୂଜା ମାନଙ୍କ ମଧ୍ୟ ହେଇଥିବେ କେଉଁ ପୂଜା ଟା ସବୁଠାରୁ ବଡ଼ ହେଉଛି କି ମାଲୁମନ୍ତ ମହୋତ୍ସବ ହଁ ହଁ ସେଇ ପୂଜାରେ କ'ଣ ବାହାରୁ ସମସ୍ତେ ଆସିଥାଏ କି ବୁଲିବା ପାଇଁ

ଆଉ ଆପଣଙ୍କ ଆପଣଙ୍କ ମାଲକାନଗିରିରେ କେଉଁ କେଉଁ ଦିନ ଆପଣଙ୍କ ମାଲକାନଗିରିରେ ବଜାର ହୋଇଥାଏ କି କେଉଁ ବାର ବା ହଁ ଆପଣ କେଉଁଠାରେ ଜଲସ୍ରୋତ ଗୁଡ଼ାକ କୋଉଠା କୋଉ କେଉଁଠାରେ ଦେଖିବାକୁ ମିଳେ ସେଇଟା କେଉଁଠାରେ ଅଛି